ଖେଲ୍ ହଉଛେ ଗୁଟେ ପ୍ରକାର୍ ଭଲ୍ ଜିନିଷ୍ଟେ ଏ ଯେନ୍ଟାକି ଆମର୍ ଶରୀର୍ ପକ୍ଷରେ ବହୁତ୍ କାମ୍ ଦେସି ଯେନ୍ ଯେନ୍ଟାକି ଇହାଦେ ରାମ୍ଦେବ୍ ବାବା ସେ ଶିଖଉଚନ୍ ଯୋଗ ଯେନ୍ ଯୋଗ ଶିଖଉଚନ୍ ବର୍ତ୍ତମାନ ବି ଆମର୍ ପ୍ରଧାନମନ୍ତ୍ରୀ ନିଜେ ନରେନ୍ଦ୍ର ମୋଦୀ କରୁଚନ୍ ଜେପି ନଡ଼ା କରୁଚନ୍ ଆଉ ଅମିତ୍ ଶାହା ବି କରୁଚନ୍ ମାନେ ବଡ଼୍ ବଡ଼୍ ଲୋକ୍ମାନେ ବି ଇ ଜିନିଷ୍ଟାକେ ନେଇକିରି ଗୁଟେ ତାମାନେେ ଯେନ୍ଟା ଯୋଉ ଆମର୍ ଜଗତ୍ଗୁରୁ ଅଛନ୍ ଇମାନେ ବି କରୁଚନ୍ ଯୋଗ ଗୁରୁ ରାମ୍ଦେବ୍ ବାବା ଯୋଗ ହଉଛେ ଗୁଟେ ଭଲ୍ ଜିନିଷ୍ଟେ ଏ ଯୋଗ ପ୍ରକାର୍ ଗୁଟେ ଖେଲ୍ ବିି ହେନ୍ତା ଜିନିଷ୍ଟେ ଏ ଯେନ୍ଟାକି ଲୋକ୍ ଲୋକଙ୍କର୍ ତାମାନେ ଧର ଶରୀର ପକ୍ଷେରେ କିଛି ଗୁଟେ ଯଦି ଥିବା ବେଲେ ଯେନ୍ତା ସକାଳୁ ଗୁଟେ ଜଗିଂ କରିଯାଉଚେ ପାଞ୍ଚ କିଲୋମିଟର୍ ଦଶ୍ କିଲୋମିଟର୍ ରପ୍ଟୁଚେ ଦୌଡ଼ୁଚେ ଆସୁଚେ ତାର୍ ଶରୀର୍ ଗୁଟେ ଏନ୍ତା ପ୍ରକାର୍ ସୁସ୍ଥ୍ ଗୁଟେ ଅନୁଭବ୍ କର୍ବା ଏବଂ ତାହାକେ ତାମାନେ କୌଣସି ରୋଗ ବି ନିି ହଏ କି ଜର୍ ବି ନି ହଏ କିଛି ନାଇଁ ଏବଂ ସେ ନିଜ୍କେ ଗୁଟେ ତାମାନେ ବହୁତ୍ ଫ୍ରି ଭଲିଆ ତାକେ ଲାଗ୍ବା ମୁଇଁ ବି ନିଜେ କୋସିସ୍ ବି କରିଚେଁ ଯେଇଚେଁ ବି ଆସିଚେଁ ବି ଦେଖିଚେଁ ବହୁତ୍ ବହୁତ୍ ଭଲ୍ ଲାଗ୍ସି ସେ ଜିନିଷଟା